ମୋର ସର୍ବକାଳୀନ ପ୍ରିୟ ରାନ୍ଧଣା ହେଲା ଭାତ ଚିକେନ୍ କଷା ଆଉ ସାଲଡ଼୍ ଏହା ବନାଇବା ପାଇଁ ଅତ୍ୟନ୍ତ ସହଜ ଓ ଶୀଘ୍ର ହୋଇଥାଏ ଓ ଯେକୌଣସି ସମୟରେ ବି ଖାଇବାପାଇଁ ସ୍ୱାଦିଷ୍ଟ ହୋଇଥାଏ ତେଣୁ ଆମେ ଯେତେବେଳେ ବି ପରିବାରର ଲୋକ ବା ସାଙ୍ଗସାଥୀ କେଉଁଠାରେ ଏକାଠି ହୋଇ ଭୋଜି କରିବା ବା କିଛି ରୋଷେଇ କରି ଖାଇବାର ଚିନ୍ତା କରିଥାଉ ତ ପ୍ରଥମେ ଆମ ମୁଣ୍ଡକୁ ଆସିଥାଏ କି ଆମେ ଭାତ ଚିକେନ୍ ତରକାରୀ ଓ ସାଲଡ଼୍ ବନେଇ ଭୋଜି କରିବା କାରଣ ଏଥିରେ ବହୁତ କମ୍ ସମୟ ଲାଗିଥାଏ ଓ ଅତି ସହଜରେ ହୋଇଥାଏ ଏଥିରେ ଏତେଟା କିଛି କଷ୍ଟ ହୁଏ ନାହିଁ